ପନ୍ଦର ଆକ୍ଟୋବର ଦୁଇହଜାର ତିନି କୋଡ଼ିଏ ଡିସେମ୍ବର ଦୁଇହଜାର ବାଇଶ ବାର ଜାନୁଆରୀ ଦୁଇହଜାର ଛବିଶ ଅଣତିରିଶ ଅକ୍ଟୋବର ଦୁଇହଜାର ବାର ବାର ଫେବୃଆରୀ ଉଣେଇଶହ ଅଠାଅଶୀ